ହଁ ସମ୍ବାଦ ଗଣମାଧ୍ୟମରେ ଗ୍ରାମାଞ୍ଚଳରେ ଯଥେଷ୍ଟ ପ୍ରସଙ୍ଗ ଦେଖାନ୍ତି କିନ୍ତୁ ବିଶେଷ ବେଶୀ ଗୁରୁତ୍ୱ ଦିଅନ୍ତି ସେମାନେ ଫିଲ୍ମ୍ ଷ୍ଟାର୍ ମାନଙ୍କୁ ସେମାନେ କ'ଣ ପିନ୍ଧିଲେ ଖାଇଲେ କେଉଁଠିକୁ ଗଲେ ସେମାନଙ୍କ ପ୍ରତି ବେଶୀ ଆକର୍ଷଣ ହୁଅନ୍ତି ସମସ୍ତେ ତାଙ୍କ ତାଙ୍କ ବିଷୟ ତାଙ୍କ ତାଙ୍କୁ ନେଇକି ବେଶୀ ଚର୍ଚ୍ଚା ହୋଇଥାଏ ଆମ କ'ଣ ଗାଁରେ କ'ଣ ହେଉଛି ନ ହଉଛି କିଛି ଏତେ ଗୁରୁତ୍ୱ ଦିଅନ୍ତିନି ଯେମିତି କେହି ଗୋଟେ ଗାଁକୁ କିଛି ଗୋଟେ ଗାଁରେ କିଛି ଗୋଟେ ଅସୁବିଧା ହେଲେ ଗାଁରେ କେହି ଆସନ୍ତିନି କେହି ବୁଝନ୍ତିନି କିଛି